ମୁଁ ଯେଉଁ ସୋସିଆଲ ମିଡ଼ିଆ ଗୁଡ଼ିକ ବ୍ୟବହାର କରୁଛି ତାହାହେଲା ଫେସବୁକ ଟ୍ୱିଟର ଇନ୍ସଟାଗ୍ରାମ ୟୁଟ୍ୟୁବ ଏବଂ ୱାଟ୍ସପ ଇତ୍ୟାଦି ଫଟୋ ଉଠାଇବା ପାଇଁ ମଧ୍ୟ ମୁଁ ବିଭିନ୍ନ ପ୍ରକାର ଆପ୍ଲିକେସନ୍ ବ୍ୟବହାର କରେ